ଆଜିକାଲି ଯୁବବର୍ଗମାନେ ଆଥଲେଟ୍ ହେବାକୁ ବହୁତ ପ୍ରକାରରେ ଆଗ୍ରହୀ ହେଲେଣି ସେମାନେ ଆଥଲେଟ୍ ହେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ନେଉଛନ୍ତି ସେମାନଙ୍କ ପାଇଁ ଆଜିକାଲି ସମସ୍ତ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର ମାନ ଗଢ଼ି ଉଠିଲାଣି ସେମିତି ଆଗକାଳର ଖେଳାଳୀମାନେ ସେମାନେ ପ୍ରଶିକ୍ଷଣକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ନୂଆ ନୂଆ ଆଥଲେଟ୍ମାନଙ୍କୁ ସେମାନଙ୍କୁ ସେମାନଙ୍କୁ ଉପଯୋଗୀ ସମୟ ଦେଇ ସେମାନଙ୍କୁ କିପରି ଭଲ ଆଥଲେଟିକ୍ ହିସାବରେ ଗଢ଼ି ଚାଲିବେ ସେଥିପାଇଁ ଚେଷ୍ଟା କରୁଛନ୍ତି ସେମିତି ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଆଦିବାସୀ କ୍ରୀଡ଼ା କେନ୍ଦ୍ର ଅଛି ଏବଂ ସେମାନଙ୍କ ପାଇଁ ସେଥିରେ ବହୁତ ସୁବିଧା ଅଛି ଯେମିତି ସେହି କ୍ରୀଡ଼ାକେନ୍ଦ୍ରରେ ସେମାନେ ରହିବା ପାଇଁ ବ୍ୟବସ୍ଥା ଅଛି ଏବଂ ସେଠାରୁ ହିଁ ସେମାନେ ବି ସେଇ ଖେଳ ଉପରେ କେମିତି ପାରଦର୍ଶିତ ଲାଭ କରିବେ ସେଥିପାଇଁ ସେଠାରେ ଧ୍ୟାନ ଦିଆାଇଥାଏ ଏବଂ ସେହି କେନ୍ଦ୍ର ମାନଙ୍କରେ ପ୍ରଶିକ୍ଷିତ ଶିକ୍ଷକ ପ୍ରଶିକ୍ଷ ଯେଉଁମାନେ ପ୍ରଶିକ୍ଷିତ ଅଛନ୍ତି ସେମାନଙ୍କୁ ସେଠାରେ କୋଚ୍ ଭାବରେ ନିଯୁକ୍ତି ଦିଆଯାଉଛି ସେମାନେ ସେଠାରେ ଆଥଲେଟିକ୍ମାନଙ୍କୁ ଭଲ ଭାବରେ ଶିକ୍ଷା ଦେଉଛନ୍ତି ଏବଂ ସେହି ଜାଗାରେ ଖେଳ ଉପକରଣଗୁଡ଼ିକ ସମସ୍ତ ପ୍ରକାର ତାହା ବି ଉପଲବ୍ଧ ଅଛି ଯେମିତି କୌଣସି ଖେଳାଳି ଖେଳ ସମୟରେ ଯେଉଁ ଜିନିଷ ତାର ଅଭାବ ନ ଘଟେ ସେଥିପାଇଁ ସେଠାରେ ଦୃଷ୍ଟି ଜାରି ଜରୁରୀ ସେଥିପାଇଁ ଆଜିକାଲି ଅନେକ କ୍ରୀଡ଼ା କେନ୍ଦ୍ରମାନଙ୍କରୁ ବହୁତ ଗୁଡ଼ିଏ ସେ ପ୍ରତିଭାମାନେ ଯାଇ ଓଡ଼ିଶା ବା ଦେଶ ବାହାରେ ନାଁ କଲେଣି